ମୁଁ କ୍ରିକେଟ ହକି ଫୁଟବଲ ବ୍ୟାଡ଼ମିଣ୍ଟନ ଆଦି ବିଭିନ୍ନ ପ୍ରକାରର ଜାତୀୟସ୍ତରୀୟ ଖେଳ ଗୁଡ଼ିକ ଦେଖିଥାଏ ଏଥିମଧ୍ୟରୁ ମୋତେ କ୍ରିକେଟ ଟା ବେଶି ଭଲ ଲାଗେ ଏହାକୁ ମୁଁ ଟିଭି ଟିଭିରେ ଦେଖିଥାଏ ଓ ଲାଇଭ୍ରେ ବି ଯେତେବେଳେ ଚାଲିଥାଏ ସେତେବେଳେ ବି ଦେଖିଥାଏ ୟୁଟ୍ୟୁବ ଏବଂ ବିଭିନ୍ନ ପ୍ରକାର ଓ ଟି ଟି ପ୍ଲାଟଫର୍ମ ମଧ୍ୟ ରହିଛି ଯେମିତି କି ହଟ୍ଷ୍ଟାର୍ ଏୟାରଟେଲ୍ ଟିଭି ଜିଓ ଟିଭି ଆଦିମାନଙ୍କରେ ମଧ୍ୟ ମୁଁ ଦେଖିଥାଏ ଆଉ ଆମ ଆଖପାଖ ଅଞ୍ଚଳରେ ହେଉଥିବା ଖେଳ ପଡ଼ିଆ ଓ ଷ୍ଟାଡ଼ିୟମ ମାନଙ୍କରେ ବି ଯେତେବେଳେ ହୁଏ ମୁଁ ମୋ ସାଙ୍ଗସାଥିମାନଙ୍କ ସାଙ୍ଗରେ ଯାଇକି ମଧ୍ୟ ଏହି ଖେଳ ସବୁ ଦେଖିଥାଏ